ଚାଷର ବହୁତ ବର୍ତ୍ତମାନ ପରିବର୍ତ୍ତନ ହେଉଛି ପାଣିପାଗର ପରିବର୍ତ୍ତନ ବହୁତ ଏବେ ହଉଛି ଆମେ ପିଲାବେଳେ କ'ଣ ଏତେ ଲଘୁଚାପ ହଉନଥିଲା ଲଘୁଚାପ କେଉଁଠି ଗୋଟେ ଗୋଟେ ହଉଥିଲା କିନ୍ତୁ ବର୍ତ୍ତମାନ ଏମିତି ଲଘୁଚାପ ହେଉଛି ଯେ ଧାନ ଏକାଥରେ ବୁଡ଼ି ଯାଉଛି ଧାନ ସବୁ କ'ଣ ହେଉଛି ମାନେ ହଉନି ଆଉ ମରି ଖାଇ ଯାଉଛି ଧାନ ବିଲ ପାଣି ସବୁ ଆଉ ଧାନ ସବୁ ନଷ୍ଟ ହେଇଯାଉଛି ତା'ପରେ ଅଛି ଅଛି ଏମିତି ଖରା ହେଉଛି ଯେ ପାଣିପାଗ ଖରା ହେଉଛି ଯେ ଆଉ ପୁରା ବିଲ ଶୁଖି ଯାଉଛି ମରୁଡ଼ି ହେଇଯାଉଛିି ମରୁଡ଼ି ହେଇଯାଉଛି ତା ପାଇଁ ପୁଣି କରଜ କରି ଆମେ ଯାହା ମିଳୁଛି ଯେ କାଳିଆ ଯୋଜନାରେ ଯେଉଁ ଦୁଇ ଦୁଇ ହଜାର ଦଉଛନ୍ତି ସେଇ ପଇସା ବି ହଉନ ଯେଉଁ କୀଟନାଶକ ମେଡ଼ିସିନ୍ ଆଜିକାଲି ତ ବହୁତ ରେଟ୍ରେ ମିଳୁଛି ନା କମ୍ ପାୱର୍ର ହବନି ତେଣୁ ଯେତେ ସେ ପଇସା କିଛି କୁଆଡ଼େ ହଉନି ଯେ ଆମ ଗ୍ରୁପ୍ରୁ ଲୋନ୍ ଆଣ ଏସ୍ ଏଚ୍ ଜି ଗ୍ରୁପ୍ରୁ ସୋସାଇଟ୍ରୁ ଗ୍ରୁପ୍ ଆଣି ଆମେ ଚାଷ କାର୍ଯ୍ୟରେ ଲଗାଉଛୁ କିନ୍ତୁ କ'ଣ ସିଏ ଏତେ ବି ବିପର୍ଯ୍ୟୟ ଭିତରୁ ଯେତିକି ଧାନ ହେଉଛି ସିଏ ବି ମଣ୍ଡିର ବି କିଛି ବ୍ୟବସ୍ଥା ନାହିଁ ମଣ୍ଡିର ତ ଟୋକନ୍ ନାହିଁ ଯାହାଙ୍କର ବି ଟୋକନ୍ ଅଛି ସେମାନେ ଠିକ୍ ଟାଇମ୍ରେ ଧାନ ଯାଇପାରୁନି ଯଦି ବି ଯାଉଛି ସେଇଠି ସେ ଧାନ ବାଲା କାଟ ନେଉଛନ୍ତି ସିଏ ସେଇଠି ଯାଇକିରି ସୋସାଇଟ୍ରେ ଯେଉଁଠି ଧାନ ଯାଉଛି ସେଇଠି ଯାଇକିରି ପାଞ୍ଚ ଦିନ ଛଅ ଦିନ ସେଇଠି ପଡ଼ିିବାକୁ ପଡ଼ୁଛି ବହୁତ ନକିମା ହେଇ ଲୋକ ବହୁତ ବିରକ୍ତ ହେଲେଣି ଚାଷ କାମ ଉପରେ ଆଉ ଏଣିକି କିଛି ଲାଭ ନାହିଁ ଆଉ କ'ଣ କରାଯିବ ବହୁତ ଅସୁବିଧା ଲୋକମାନେ ଭୋଗୁଛନ୍ତି ଚାଷରେ କଥା ଥିଲା ଆଗରୁ କ'ଣ ଚାଷ କାମ ଯାହାର କେତେ ସୁଖ ତାହାର ବହୁତ ସୁଖ ଲୋକ ପାଉଥିଲେ ବହୁତ ଆନନ୍ଦରେ ରହୁଥିଲେ କିନ୍ତୁ ବର୍ତ୍ତମାନ ଚାଷ କାମ ଯାହାର ବହୁତ ଦୁଃଖରେ ସେ ରହୁଛି ବହୁତ ଦୁଃଖ ତାହାର ଏବେ କିନ୍ତୁ ଆଉ ଚାଷ କାର୍ଯ୍ୟରେ କିଛି ଲାଭ ନାହିଁ ଆର୍ଥିକ ସହାୟତା ବି କିଛି ଲୋକଙ୍କୁ ଆର୍ଥିକ ସହାୟତା କି କୌଣସି ପ୍ରକାର ସରକାରୀ ଅନୁଦାନ କିଛି ମିଳୁନି କୃଷକମାନଙ୍କ ପାଇଁ ବହୁତ ଅବହେଳିତ କୃଷକମାନେ ହେଉଛନ୍ତି ଆଜିର ଦୁନିଆରେ